ଓଡ଼ିଶାର ଲୋକମାନେ ତାଙ୍କର ସାଂସ୍କୃତିକ ପର୍ବ ବା ସାଂସ୍କୃତିକ ଯାହା ଐତିହ୍ୟ ରହିଛି ତାହାକୁ ମାନିବାରେ କେବେ ହେଲେ ଅବଭେଳା କରନ୍ତି ନାହିଁ କାହିଁକିନା ତାଙ୍କର ସାଂସ୍କୃତିକ ପର୍ବ ରହିଛି ଯଥା ଆମର ଗଣେଶ ପୂଜା ରହିଛି ଆମର ଯେଉଁ ରଥଯାତ୍ରା ରହିଛି ଏସବୁ ଯେଉଁ ହେଉଛି ପୂଜାମାନେ ତ ଏସବୁରେ କେବେ ହେଲେ ଅବହେଳା କରନ୍ତି ନାହିଁ କାରଣ ଏଇଟା ହେଉଛି ଆମର ସାଂସ୍କୃତିକ ପର୍ବ ବା ଏଠାରେ ଆମେ ଭଗବାନଙ୍କର ପୂଜା କରୁ ସେଥିପାଇଁ ଆମେ ଏହିସବୁ ଅବସରରେ କେବେ ହେଲେ ଅବହେଳା କରୁନାହୁଁ ଏବଂ ସବୁବେଳେ ଆମେ କ'ଣ କରୁନା ସେହି ପର୍ବକୁ ବା ସେହି ଯେଉଁ ପୂଜାଟା ହେଉଛି ତାହା କେମିତି ବଢ଼ିବ ତା ପାଇଁ ଆମେ ଚିନ୍ତା କରୁ ଆଉ ସମସ୍ତେ ଏହି ସବୁ ଗଣେଶ ପୂଜା ହେଲାବେଳେ ଆମେ ସମସ୍ତେ ମିଳିମିଶିକି ଚାନ୍ଦା ଗ୍ରହଣ କରୁ ଏବଂ ମିଳିମିଶିକି ସମସ୍ତେ ଏକାଠି ବିସର୍ଜନ କରିଥାଉ କେହି ଏଠାରେ ଅଲଗା ନୁହେଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ଏହି ଲକ୍ଷ୍ୟ ରଖି ବା ଏହି ଭାବନା ରଖି କ'ଣ କରୁ ନା ଆମେ ସେହି ଯେଉଁ କାମଟା ଅଛି ବା ସେହି ଯେଉଁ କାମଟା କରାଯାଉଛି ତାହାକୁ ଆମେ ପୂରଣ କରିଥାଉ ଭଲରେ ସେହି କାମଟା ବହୁତ ଭଲରେ ହୋଇଥାଏ ଯଥା ରଥଯାତ୍ରା ରଥଯାତ୍ରାରେ କ'ଣ କରୁ ନା ଆମେ ସମସ୍ତେ ମିଶିକି ରଥକୁ ଘିଚୁ ଏବଂ ଛୋଟ ଛୋଟ ଛୁଆକୁ ରଥ ରଥ ଛୁଆଁଉ ଏବଂ ଯାହାକୁ ଆମ ଓଡ଼ିଆ ଭାଷାରେ କୁହନ୍ତି ଖଡ଼ିଛିିଆଁ ଏବଂ ତାହା କରିସାରିଲା ପରେ ଗୋଟିଏ ଶିଶୁଟିଏ ତା'ମାନେ ପାଠ ପାଠ ଆରମ୍ଭ କରୁଛି ତ ତ କ'ଣ ଆମେ ଏଠିରୁ ଜାଣିଲା ନା ଯେଉଁ ଆମର ଓଡ଼ିଶାର ସାଂସ୍କୃତିକ ଯେଉଁ ଯାତ୍ରା ହେଉଛି ବା ଯେଉଁ ରଥଯାତ୍ରା ହେଉଛି ଯେଉଁ ଗଣେଶ ପୂଜା ହେଉଛି ଏହିସବୁ ବିନା ଗୋଟେ ଶିଶୁ ତା'ର ଶିକ୍ଷା ମଧ୍ୟ ଷ୍ଟାର୍ଟ୍ କରିପାରିବନି କାହିଁକିନା ଆମ ପରମ୍ପରାରେ ପ୍ରଥମେ ଏସବୁ ଜିନିଷ ହେଲେ ଯାଇ ଶିଶୁକୁ ବିଦ୍ୟା କାହିଁକିନା ଭଗବାନ ସବୁଠାରୁ ବଡ଼ ଏବଂ ସେମାନଙ୍କ ଦ୍ୱାରା ସବୁ ପ୍ରଚଳିତ ବା ସେମାନେ ହିଁ ସବୁ ଭଗବାନ ହିଁ ସବୁକୁ ତା ସେ ନିଜେ ହିଁ ଚଲାଉଛନ୍ତି ବା ସମଗ୍ର ପୃଥିବୀର ସେ ଏକମାତ୍ର ସୃଷ୍ଟିକର୍ତ୍ତା ସେଥିପାଇଁ ସେମାନେ କ'ଣ ନା ଭଗବାନ ସବୁଠୁ ସମାନ ଏବଂ ସବୁ ଧର୍ମର ଲୋକେ ମିଶିକି ଆମେ ଗୋଟିଏ ସ୍ଥାନରେ ଯେଉଁ ଯାତ୍ରାଟା କରୁଛୁ ବା ଯେଉଁ ପର୍ବଟା କରୁଛୁ ତାହା ମିଳିମିଶିକି କରୁ ଏବଂ ସମସ୍ତଙ୍କୁ ଏଠାରେ ଭାଗୀଦାରୀ କରାଉ ବା ସବୁ ଲୋକମାନେ ମିଶିକି ଏଇଠି ଆମର ଯେଉଁ ରଥଯାତ୍ରା ହେଉଛି ଯେଉଁ ପରମ୍ପରା ବା ଯେଉଁ ଯାହା ବି ହେଉଛିି ଏହିସବୁ ଜିନିଷ କ'ଣ ହେଉଛି ନା ଆମର ରଥଯାତ୍ରା ହେଲା ଯାହା ବିି ହେଲା ଆମେ କ'ଣ ସବୁ ଲୋକ ବା ସବୁ ସମଷ୍ଠୀର ଲୋକ ମିଶିକି ଆମେ ଗୋଟିଏ ସ୍ଥାନରେ ଜମା ହୋଇ ସମସ୍ତେ ମିଳିମିଶି ସେହି ପର୍ବଟିକୁ ମାନିଥାଉ ଯଥା ଖ୍ରୀଷ୍ଟ ଲୋକେ ହେଲେ କିମ୍ବା ମୁସଲିମ୍ ଲୋକେ ହେଲେ ସମସ୍ତେ ମିଶିକି ଆମେ ଯାତ୍ରା କରିଥାଉ ଏବଂ ତାଙ୍କର ପର୍ବମାନଙ୍କରେ ମଧ୍ୟ ଆମେ ଯାଇଥାଉ ସେହିଭଳି ଭାବରେ ଆମର ଓଡ଼ିଶାର ଯେଉଁ ସାଂସ୍କୃତିକ ଐତିହ୍ୟ ପାଳନ ଯେଉଁ ରହିଛି ତାହା ବହୁତ ସୃଷ୍ଟିମୟ ଏବଂ ବହୁତ ବିସ୍ମୟକର କାହିଁକିନା ଅନ୍ୟ ଅନ୍ୟଠାରେ ଏମିତି ଦେଖାଯାଏ ନାହିଁ କିନ୍ତୁ ଆମଠାରେ ଏହିପରି ହୁଏ ଅନ୍ୟଠାରେ କ'ଣ ହୁଏ ନା ଯେତେବେଲେ କୌଣସି ଯାତ୍ରା ହେଉଛି ବା କୌଣସି ପର୍ବ ହେଉଛି ସେମାନେ ନିଜ ନିଜ ଭିତରେ ଭେଦଭାବ କରନ୍ତି ଏବଂ କିନ୍ତୁ ଆମ ଏଠାରେ ଭେଦଭାବ ମଧ୍ୟ ହୁଏ ନାହିଁ କିମ୍ବା କିଛି ନିଜ ନିଜ ଭିତରେ କଳି ଦନ୍ଦୀ ହୁଏ ନାହିଁ ଯେତେବେଳେ ଯେଉଁ ଜିନିଷଟା ଆରମ୍ଭ ହୁଏ କ'ଣ ତାକୁ ଆମେ ଯେତେବେଳେ ଭଲ ଭାବରେ ଶେଷ କରିବୁ ତା'ପରେ ଯାଏ ଆମକୁ ବହୁତ ଭଲ ଲାଗେ ଏବଂ ସେ ଜିନିଷ ସରିଲା ପରେ ବି ଆମେ ସମସ୍ତେ ଖୁସିରେ ଗୋଟେ ସ୍ଥାନରେ ରହିକି ଖାଉ ଯଥା ରଥଯାତ୍ରା ରଥଯାତ୍ରା ହେଲାବେଲେ କ'ଣ ନା ଆମର ଗୋଟେଠାରେ ରନ୍ଧାହୁଏ ବା ଆମର ଯେଉଁ ଭୋଜନର ବ୍ୟବସ୍ଥା ଅଛି ସମଗ୍ର ଗ୍ରାମକୁ କରାଯାଏ ଏବଂ ବାହାରରୁ ଯେଉଁ ଯେଉଁ ବି ଲୋକ ଆସୁଛନ୍ତି ସେମାନଙ୍କୁ ବି ମଧ୍ୟ ଖାଇବା ପାଇଁ ଦିଆଯାଏ କାହିଁକିନା ଏହି ପ୍ରୋସେସ୍ ବା ଏହି ଜିନିଷ କରିବା ଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ବହୁତ ଖୁସି ହେବେ ଏବଂ ଆମକୁ ସମ୍ମାନ ଦେବେ ଏବଂ ଯେଉଁ ଯାତ୍ରାଟା ହେଉଛି ତାହାକୁ ବହୁତ ଭଲ ଭାବରେ ହେଲା ବୋଲି ସବୁଠାରେ ପ୍ରଚାର କରିବେ ଏବଂ ଆମେ ଯେଉଁ ଯାତ୍ରାଟା କରୁଛୁ ସବୁବେଳେ ଆମେ ବହୁତ ଭଲ ଭାବରେ କରିବା କଥା ରଥଯାତ୍ରା ହେଲା ଯାହା ବି ରହିଛିି ସବୁ ଆମେ ସବୁକୁ ଭଲ ଭାବରେ କରିବା କଥା ଏବଂ ସବୁଠାରେ ଆମେ କ'ଣ ଚାନ୍ଦା ମାଗିବା ସିଷ୍ଟମ୍କୁ ବନ୍ଦ କରିବା କଥା ଯେଉଁ ରାସ୍ତା କଡ଼ରେ ବସିକି ଯେଉଁ ଚାନ୍ଦା ମାଗନ୍ତି ଲୋକେ ସେମାନଙ୍କୁ ଚାନ୍ଦା ଦେବାନି ଯାହା ପାଖରେ ଯିଏ ଯଦି ଧାର୍ମିକ ଭାବରେ ଭଲ ଭାବରେ ଯିଏ ଯଦି କରୁଛି ତାକୁ ଆମେ ଚାନ୍ଦା ଦେବା କିନ୍ତୁ ଯିଏ ଏପରି ସେପରି ଉଡ଼େଇ ଦେଉଛି ଆମେ ତାକୁ କେବେ ହେଲେ ଚାନ୍ଦା ନେବା ନାହିଁ